ଇ ବେକାରି ବେକାରିମାନେ ଯେନ୍ ରହିଯାଉଛନ୍ ବେକାର୍ ବୁଲୁଛନ୍ ଇଆଡ଼େ ସିଆଡ଼େ ମାନେ କତ କାମ ଧନ୍ଦା କିଛି ନାଇ କର୍ବାର୍ ଯେନ୍ ମାନେ ତ ଚାକିରି କରୁଚନ୍ କରୁଛନ୍ ଆ ସେମାନେ ଠିକ୍ ଖୁସି ଆନନ୍ଦ୍ରେ ଅଛନ୍ ପରିବାର୍ ବି ଭଲ୍ସେ ରଖିପାରୁଚନ୍ ଆଉ ବେକାରୀ ଲୋକେ ଯେନ୍ ଅଛନ୍ ସର୍କାର୍ ତ କିଛି ତାଙ୍କର୍ ସୁବିଧାଟା ନାଇଁ କଲା ବାକି ଲୋକ୍ ଲାଗି ବେକାରୀମାନଙ୍କର୍ ଲାଗି ବୁଲୁଛନ୍ କାଣା ପେଟର୍ ଲାଗିକି ବି କିଛି ଆଦୟ କରିନାଇପାର୍ବାର୍ ବେକାରୀ ସମସ୍ୟା ତାଙ୍କର୍ ରହିଗଲା ସର୍କାର୍ କାଣା ବି କିଛି ଦୟା କଲାନି କାଣା କରି ହେବା ଇ ବେକାରୀମାନେ କାଣା କରିକିରି ଚଲ୍ବେ କାଣା କରି ଭବିଷ୍ୟତ୍ ତାକର୍ ରହେବା କା୍ଲକେ ବିହା ସାଧି ହେଲେ କାଣା କର୍ବେ କେତେ ତ ବେକାରୀ ହେଇକିରି ବିହା ଶାଧି ହେଇଗଲେନ ଏନ୍ତି ଭୁକେ ଶୋଷେ ମରୁଚନ୍ ବେକାରୀ ସମସ୍ୟା ତାଙ୍କର୍ ରହିଯାଇଛେ ହେଲେ ସର୍କାର୍ କିଛି ଦୟାକର୍ତା ବେଲେ ଇ ବେକାରୀମାନଙ୍କର୍ ଲାଗି ଇ ବେକାରୀମାନେ କିଛି ତାଙ୍କର୍ ଯାହାବି ବିହାସାଦୀ ହେଇଚନ୍ କେତେ ତ ବିହାସାଦୀ ନୁହେଁ ହନ୍ ବେକାରୀ ହିସାବେ ବୁଲୁଚନ୍ ଯାହା ବିହାସାଦୀ ହେଇଛନ୍ ସେମାନ୍ଙ୍କର୍ ଯେନ୍ ବାଲ୍ ବାଚା ଗୁଟେ ଗୁଟେ ଅଛନ୍ ଏମାନଙ୍କୁ ପରିପୋଷଣ୍ ହେଲେ କରିପାର୍ତେ ହେଟା ସରକାର୍କେ ମୋର୍ ଅନୁରୋଧ୍ ଯେ ସେ ସର୍କାର୍ କିଛି ସାହାଯ୍ୟ କର୍ତା ୟା କିଛି କାମ୍ ଧନ୍ଦା ଇତାକୁ ଦେତା ବଲିକିରି ମୋର୍ ଭାବ୍ନାଟା ଏ